କେନ୍ଦୁଝର ଗୋଟିଏ ଏମିତି ଏକ ଜିଲ୍ଲା ଯାହାର ଇତିହାସ ବହୁତ ପୁରାତନ ଏବଂ ଆପଣ ଯଦି ପୁରାତନ ଯୁଗରେ ଦେଖିବାକୁ ଯିବେ ତ ବହୁତ ସଂଘର୍ଷ ପରେ ଏହା କେନ୍ଦୁଝର ଏକ ସ୍ୱତନ୍ତ୍ର ଜିଲ୍ଲାର ଆଖ୍ୟା ପାଇଥିଲା ବହୁତ ରାଜା ଆସିଛନ୍ତି ବହୁତ କିଛି କରି ଯାଇଛନ୍ତି କିନ୍ତୁ ତାଙ୍କ ବେଳେ ପ୍ରତାପ ବଳଭଦ୍ର ଭଞ୍ଜ ଯିଏ ସବୁଠୁ ଭଲ ରାଜା ବୋଲି ଆମେ ମାନୁ ତାଙ୍କୁ ଆମ କେନ୍ଦୁଝରର ତ ଶାସନ କାଳ ସମୟରେ ଦୁଇଟା ଜି ଛୋଟ ଛୋଟ ଦୁଇଟା ଅଞ୍ଚଳକୁ କିଣି ଜିଲ୍ଲାରେ କରିଥିଲେ ଯାହାଦ୍ୱାରା କି ଜିଲ୍ଲା ଅଧିକ ଶକ୍ତିଶାଳୀ ଶକ୍ତିଶାଳୀ ଏବଂ ବଡ଼ ହୋଇଥିଲା ଯେଉଁଥିପାଇଁ କି କଲେ ତାଙ୍କୁ ସମସ୍ତେ ଆମ ପୁରୀ ଜିଲ୍ଲା ଏ ଯେଉଁ ଆମର କେନ୍ଦୁଝର ଜିଲ୍ଲାରେ ସମସ୍ତେ ତାଙ୍କୁ ମାନନ୍ତି ତା'ର ଇତିହାସ ବହୁତ ବହୁତ ମାନେ ପୁରାତନ ହେଲେ ବି ଲୋକମାନେ ସଦା ସର୍ବଦା ପ୍ରତାପ ଦେବଙ୍କୁ ମନେ ରଖି ଥାଆନ୍ତି କାହିଁକି ନା ତାଙ୍କର ଯେଉଁ ଯାହା ବି ତାଙ୍କର ଯେଉଁ ନୀତି ନିୟମ ଯାହା ବି ରହିଥିଲା ତାହା କେବଳ ପ୍ରଜାମାନଙ୍କର ଭଲ ପାଇଁ ଥିଲା ଆଗ କାଳରୁ ଯାହା ବି କେନ୍ଦୁଝରରେ ଯାହା ବି ଡେଭଲପ୍ ହୋଇ ନଥିଲା ଏବେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ତାହା ସବୁ ସବୁ ରାଜ୍ୟରେ ବିକାଶ ପାଇଁ ସମସ୍ତଙ୍କୁ ପାଣ୍ଠି ଦିଆ ଯାଉଛି ସେ ଯେମିତି ସବୁ ରାଜ୍ୟର ଲୋକମାନେ ଯେ ସେମାନେ ସବୁ ଜିଲ୍ଲାର ଲୋକମାନେ ଯେମିତି ସମାନ ପ୍ରକାର ସୁବିଧା ସୁଯୋଗ ପାଇ ପାରିବେ ଏବଂ ଯେମିତି ନିଜ ଜିଲ୍ଲାକୁ ଯେମିତି ମାନେ ଡେଭଲପ୍ କରିବାପାଇଁ ଯାହା ସବୁ ଦରକାର ତାହା ଯେମିତି ମିଳିବ ପାରୁଛି ସେଥି ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି ତ ଏହିପରି ଭାବରେ କେନ୍ଦୁଝର ଜିଲ୍ଲା ଆଗରୁ ଯାହା ଥିଲା ଏଇ ଦୁଇ ଚାରି ପାଞ୍ଚ ବର୍ଷ ଭିତରେ ତା'ର ନକ୍ସା ବହୁତ ବଦଳିବାରେ ଲାଗିଛି